ହଁ ଅଛି ଶହେ କୋଡ଼ିଏ ଶହେ ତିରିଶ ଶହେ ଚାଳିଶି ରୋଷେୟା କ'ଣ କହିଲେ ରୋଷେୟା ପନ୍ଦର ଜଣ ଅଛନ୍ତି ସେଇମାନେ ଠିକ୍ ସମୟରେ ରୋଷେଇ କରୁଛନ୍ତି ଜଣେ ବିରିୟାନୀ ବନାଲେ ଆଉ ଜଣେ ସେ ସେ ପୁଣି ଅଣ୍ଡା ଆମରି ମାଂସଟା ହେବ ଚିକେନ୍ ମଟନ୍ ହେବ ଏହିପରି ଭାବରେ ସମକୁ ଭାଗ କର ହଉଛି ସବୁ ସବୁ ହଉଛି ସବୁ ପ୍ରକାର ଚିକେନ୍ ହଉଛି ମଟନ୍ ହଉଛି ହଉଛି

କ'ଣ କହିଲେ ହଁ ସବୁ ସବୁ ସଫା ରହୁଛି

ବାହାରକୁ ଯାଉଛି ହୋଟେଲ୍ରୁ ବାହାରକୁ ଯାଉଛି ଗାଡ଼ି ଗାଡ଼ି ମାଧ୍ୟମରେ ଟ୍ରାକ୍ଟର ଅଣ୍ଡା ଅଣ୍ଡା ଅଣ୍ଡା ଅଣ୍ଡା ହଉଛି ଆମର ନବେ ଟଙ୍କା ଅଣ୍ଡା ବିରିୟାନୀ ହଉଛି ଆମର ଶହେ କୋଡ଼ିଏ ଟଙ୍କା ଏହିପରି ଭାବରେ ମଟନ୍ ଶହେ ତିରିଶ ମଟନ୍ ମଟନ୍ ଶହେ ଚାଳିଶ୍ ହଁ ଠିକ୍ ଭାବରେ ରହୁଛି ଦିନକୁ ଟୋଟାଲ୍ ହୋଇଯାଉଛି କୋଡ଼ିଏ ହଜାର ଖୋଲିବା ସମୟ ସକାଳ ଛଅରୁ ସନ୍ଧ୍ୟା ନଅ ପର୍ଯ୍ୟନ୍ତ ଏହିପରି ଭାବରେ ସବୁଦିନ କଣ୍ଟିନ୍ୟୁ ଚାଲିଛି

ପନ୍ଦର ହଜାର କୋଡ଼ିଏ ହଜାର ପର୍ଯ୍ୟନ୍ତ ଦିନକୁ ହେଇ ପାରୁଛି

ଶୁଭା ଯାଉନି ହଁ ଠିକ୍ ଅଛି